ଆମ ଗାଁ ବିଦ୍ୟାଳୟରେ ଭଲ ଶୌଚାଳୟ ପାନୀୟ ଜଳ ବହି ଓ ଡେସ୍କ ଏବଂ ବ୍ୟାଞ୍ଚ ଖାଇବାପାଇଁ ଭଲ ଭୋଜନର ବ୍ୟବସ୍ଥା କରାଯାଇଛି ଯାହାକି ସରକାରଙ୍କ ତରଫରୁ ଏହା ବିନାମୂଲ୍ୟରେ ଏ ସମ୍ଭବପର ହୋଇପାରିଛି ଆଉ ତାଠାରୁ ଆମ ସ୍କୁଲ ଟିକିଏ ଅଲଗା ଯଦି ସରକାର ଟିକିଏ ଧ୍ୟାନ ଦେବେ ତାହେଲେ ଆହୁରି ଉନ୍ନତମାନ ମଧ୍ୟ ହୋଇପାରିବ ଯଦି ପ୍ରତି ସ୍କୁଲ ରେ ଯଦି ଛୁଆଙ୍କର ଖେଳିବାପାଇଁ ବିଭିନ୍ନପ୍ରକାର ଘାସଗାଲିଚା କରି ବିଭିନ୍ନପ୍ରକାର ଖେଳର ସୁଯୋଗ କରିଦିଆଯିବ ସେମାନଙ୍କୁ ଏଇଖେଳପାଇଁ ଏଇଜାଗାଟି ସେଇଖେଳ ପାଇଁ ସେଇଜାଗାଟି କରିଦିଆଯିବ ତାହେଲେ ସେମା ଆଉ ବିଭିନ୍ନପ୍ରକାର ଫୁଲବଗିଚା ଏମିତି ଯଦି କରିଦିଆଯିବ ତାହେଲେ ପିଲାମାନଙ୍କର ସ୍କୁଲ ଯିବାପାଇଁ ବି ଟିକିଏ ଆଗ୍ରହ ଆହୁରି ବଢ଼ିବ ତାସହିତ ବିଭିନ୍ନପ୍ରକାର ପାଠକୁ ଛାଡ଼ିଦେଲେ ସେମାନେ ଆହୁରି ଅଲଗା ଅଲଗା ଯେମିତିକି ନାଚ ହଉ ଗୀତ ହଉ ଏଇ ଯେଉଁ ସୁବିଧା ଗୁଡ଼ାକ ଯଦି କରାଯାଆନ୍ତା ତାହେଲେ ପିଲାମାନେ ସେଇ ଦିଗରେ ମଧ୍ୟ ପାଠପଢ଼ି ସେମାନେ ସେମାନଙ୍କର ନାମ ଟେକ କରିପାରନ୍ତେ